ମୋର ଏକ ବହୁତ ବଡ଼ ସ୍ଵପ୍ନ ହେଲା ମୁଁ ଏକ ଆଇ ଏ ଏସ୍ ଅଫିସର୍ ହେବା ପାଇଁ ମୁଁ କ୍ୟାରିୟର୍ ଚୁଜ୍ କରିଛି ସେଥିପାଇଁ ମୋତେ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ମୁଁ ଏବେ ମଧ୍ୟ କଠିନ ପରିଶ୍ରମ କରୁଛି ମୁଁ ଆଇ ଏ ଏସ୍ ଅଫିସର୍ ହବାକୁ ହେଲେ ମୋତେ ଜେନେରାଲ୍ ନଲେଜ୍ ରଖିବାକୁ ପଡ଼ିବ ସବୁ ବିଷୟରେ ମୋତେ ଜାଣିବାକୁ ପଡ଼ିବ ସେଥିପାଇଁ ମୁଁ ପ୍ରତିଦିନ ସକାଳୁ ଉଠି ନ୍ୟୁଜ୍ ପେପର୍ ପଢ଼େ ଏବଂ ସମ୍ବାଦ ଦେଖିଥାଏ ଏବଂ ସବୁ ଇତିହାସ ବହିର ଦେଶ ବିଦେଶ ବିଷୟରେ ଜାଣିବାକୁ ହେଲେ ମୁଁ ଇତିହାସ ବହି ପଢ଼େ ଏବଂ ଭୂଗୋଳ ଇତିହାସ ସାହିତ୍ୟ ଗଣିତ ଇଂଲିଶ୍ ସବୁ ବଷୟର ମୋତେ ଜ୍ଞାନ ରଖିବାକୁ ପଡ଼ିଥାଏ ମୁଁ ମୋର ଯେତିକି କଠିନ ପରିଶ୍ରମ କରିବା କଥା ତାହାର ଅତାଧିକ ପରିଶ୍ରମ ମୁଁ କରୁଛି କାରଣ ମୋର ସେଇଟା ଗୋଟେ ସ୍ଵପ୍ନ ଅଛି କି ମୁଁ ବଡ଼ ହେଲେ ଆଇ ଏ ଏସ୍ ଅଫିସର୍ଟେ ହବାକୁ ଚାଁହୁଛି ଆମ ଗ୍ରାମର ପ୍ରଥମ ମଣିଷ ମୁଁ ଆଇ ଏ ଏସ୍ ଅଫିସର୍ ହବାକୁ ଚାଁହୁଛି ମୋର ବାପା ମା'ଙ୍କର ମଧ୍ୟ ସ୍ଵପ୍ନ ଏହା କି ମୁଁ ଏକ ଆଇ ଏ ଏସ୍ ଅଫିସର୍ ଭାବେ ନିଜ କ୍ୟାରିୟର୍କୁ ଗ୍ରହଣ କରେ